ଉଦ୍ୟୋଗୀମାନଙ୍କ ପାଇଁ ଭାରତ ଏକ ଉଜ୍ୱଳ ଯୁଗ ସୃଷ୍ଟି କରିଛି ହଁ କାହିଁକି ନା ଦେଶରେ ବିଭିନ୍ନ ପ୍ରକାର ବଡ଼ବଡ଼ ଶିଳ୍ପପତିମାନେ ଆସି ଯେଉଁ ଉଦ୍ୟୋଗୀ ବା କମ୍ପାନୀ ଖୋଲୁଛନ୍ତି ସେଥିରେ ବିଭିନ୍ନ ପ୍ରକାର ଲୋକ କାମ କରୁଛନ୍ତି ଏବଂ ଦରମା ଗଣ୍ଡାକ ବି ଗରିବ ଲୋକମାନେ ଯାଇ ସେଇଠି ଖଟି ଦୁଇପଇସା ରୋଜଗାର କରୁଛନ୍ତି କରିବା ସଙ୍ଗେସଙ୍ଗେ ଉଦ୍ୟୋଗୀପତିମାନଙ୍କର ମଧ୍ୟ ଲାଭ ହେଉଛି ଯାହାଫଳରେ ସିଏ ଆହୁରି ଗୋଟେ କମ୍ପାନୀ କରିବାପାଇଁ ଚାହୁଁଛନ୍ତି ତ ସେଇଭଳି ଆମର ଏଇ ଗ୍ରାମାଞ୍ଚଳରେ କିମ୍ବା ଗରିବ ଲୋକମାନଙ୍କ ପାଇଁ ଯଦି ସରକାର ଆମୁକୁ ଅବଶ୍ୟ ଦଉଛନ୍ତି ପଇସା ବି ଲୋନ ଆକାରରେ ଦଉଛନ୍ତି ଏସ ଏ ଜି ଗ୍ରୁପମାନଙ୍କୁ ବି ପଇସା ଦଉଛନ୍ତି ଲୋନ ଆକାରରେ କିମ୍ବା ଆମର ଯେଉଁ କଳକାରଖାନାରେ ଯେଉଁ ମେସିନ ଫେସିନ୍ କିମ୍ବା ଆମେ କୌଣସି କାରଖାନା ଗୋଟେ କରିବା ଛୋଟମୋଟ ଗୋଟେ ଉଦ୍ୟୋଗୀ ଜିନିଷ କରିବା ତ ସେଥିରେ ମେସିନ ଫେସିନ୍ ଏସବୁ ସବସିଡ଼ରେ ମିଳିପାରୁଛି ତ ସେଇ ଜିନିଷଗୁଡ଼ା ସରକାର ଯଦି ଆମକୁ ଗରିବ ଲୋକମାନଙ୍କୁ ଟିକେ ଅଳ୍ପ ସୁଧହାରରେ ସିଏ ଏଇ ଜିନିଷ ସାମଗ୍ରୀ ସବୁ ଯୋଗାଇ ଦେଇପାରିଥାନ୍ତେ ତେବେ ଦେଶରେ ଯେଉଁ ଗରିବ ଲୋକମାନେ ଅଛନ୍ତି ସେମାନେ ଉନ୍ନତି କରିବା ସହିତ ଆମର ଦେଶର ମଧ୍ୟ ଉନ୍ନତି ହେଇଥାନ୍ତା ଭାରତବର୍ଷରେ ଆଜି କାହଁକି ସିଏ ଗୋଟେ ନାମ କରିପାରିଛି ନା ବିଭିନ୍ନ ପ୍ରକାର ଶିଳ୍ପପତି ଯାଇକି ଟାଟା ବିର୍ଲା ଆମର ରିଲିଆନ୍ସ କମ୍ପାନୀ ଯେଉଁ ରହିଛନ୍ତି ଅମ୍ବାନି ଏଇଗୁଡ଼ା ସବୁ ରହିଛନ୍ତି ସେମାନେ ବଡ଼ବଡ଼ ଶିଳ୍ପପତି ବା ଉଦ୍ୟୋଗପତି ସେମାନଙ୍କ ମାଧ୍ୟମରେ ବଡ଼ବଡ଼ କମ୍ପାନୀ ସୃଷ୍ଟି ହେଇ ବର୍ତ୍ତମାନ ଭାରତ ଗୋଟେ ନାମ୍ ବିଖ୍ୟାତ ହେଇଯାଇଛି ସିଏ ଅଲଗା କଣ୍ଟ୍ରିରେ ମଧ୍ୟ ଭାରତ ନିଜକୁ ଗୋଟେ ନିଜ ଗୋଡ଼ରେ ଠିଆ ହେଇ ଦୁଇପଇସା ଅଧିକ ରୋଜଗାର କେମିତି କରିବେ ସେ ବାବଦକୁ ବି ମଧ୍ୟ ସେମାନେ ସବୁବେଳେ ଚେଷ୍ଟା ଚଳେଇଛନ୍ତି ଏବଂ ଲୋକମାନଙ୍କର ଉପକାର କେମିତି ହବ ସେ ବିଷୟରେ ଶିଳ୍ପ ଖୋଲିକି ଲୋକମାନଙ୍କୁ ରୋଜଗାର ଜୁଟେଇ ପାରୁଛନ୍ତି